ଆମର ଗଛର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମେ ଗଛ ଲଗେଇଛୁଁ ଆମ୍ବ ଗଛ ପଣସ ଗଛ ପିଜୁଳି ଗଛ ତ ଡାଳିମ୍ବ ଗଛ ଏମିତି ବିଭିନ୍ନ ପ୍ରକାର ଫଳ ଗଛ ତା ସାଙ୍ଗରେ ପରିବା ଗଛ ପନିପରିବା ଗଛ ବି ଲଗାଇଛୁ ତା'ର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମେ କାହା କତୁରୁ ପରାମର୍ଶ ନୋଉଁନା ଆମର ଅଛନ୍ତି ଜେଜେ ବାପା ଜେଜେ ମା ମାନେ ବା ଶ୍ଵଶୁର ବି ଅଛନ୍ତି ଚାଷୀ ଘର ଯେ କି ସେ ଉତ୍ତମ ଚିକିତ୍ସା କରିବା ପାଇଁ ସେ କହିଦିଅନ୍ତି ତ ଆମେ ନିଜେ କରୁଁ ତା'ର ଉତ୍ତମ ଚିକିତ୍ସା ସେ ଯେମିତି କୁହନ୍ତି ଆମେ ସେମିତି କରୁ ତ ସେଠାରେ ପ୍ରତିଦିନି ପାଣି ଦଉ ଆଉ ପାଣି ଦେବା ସାଙ୍ଗରେ ପ୍ରତିଦିନି ତାକୁ କେମିତି ସପ୍ତାହରେ ଥରେ ନେଖା ଖୁସେଇ ଦମୁ କେମିତି ଗଛଟା ଭଲରେ ଭଲ ହବ ସାର ଫାର ଦେଇକି ଖତ ଦେଇକି ତ କେମିତି ଇଏ ହବ କୁହନ୍ତି ତ ଆମେ ସେଇ ଅନୁଯାୟୀ ଯତ୍ନ ନଉ ତ ଆମେ ସପ୍ତାହରେ ଥରେ ନେଖା ତୋଳୁ ଆମ ଆମର ବାପା ଅଛନ୍ତି ସେ ନେଇ ଯାଆନ୍ତି ବେପାରୀ ଯେତେବେଳେ ଚାଷୀ ଘର ଲୋକ ତ ଆଉ ବେପାରୀ ସ ସେ ନେଇକି ବିକି ଦିଅନ୍ତି ତ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମେ କାହା କତୁରୁ ପରାମର୍ଶ ନଉନା ଆମ ଆମର ତ ଚାଷୀ ଘର ଲୋକ ଆଉ ଜେଜେ ବାପା ଜେଜେ ମା ଶାଶୁ ଶ୍ଵଶୁର ଅଛନ୍ତି ଯେ କୁହନ୍ତି ଯେ ଯେମିତି କୁହନ୍ତି ଆମେ ସେମିତି ଗଛର ଯତ୍ନଟା ନଉ ତାଙ୍କରି ପରାମର୍ଶ ନଉ